ଖେଲ ଛୁଆମାନେ ଆଗ ଖେଲୁଥିଲେ ଭଲ୍ ରହୁଥିଲେ ଏବେ ତ ମୋବାଇଲ୍ରେ ଖେଲିଖେଲି ଛୁଆମାନେ ବସିକରି ତାଙ୍କର୍ ଗୋଡ଼୍ ହାତ୍ ସବୁ ଖରାପ୍ ହେଉଛି ଏନ୍ତା ମୋବାଇଲ୍ ଖେଲୁଛନ୍ ଖାଲି ୟାହାଦେ ଖେଲ କୁଦ ଦୌଡ଼ା ଦୁଡ଼ି ନାଇଁ କର୍ବାର୍ ଯେ ଛୁଆମାନେ ଆଗରୁ ଲୁକେ ଦୌଡ଼ୁଥିଲେ ତାଙ୍କର୍ ଦିହି ଭଲ୍ ରହୁଥିଲା ୟାହାଦେ ଦୌଡ଼ିବା ନେହିଁ ଛୁଆମାନେ କେନ୍ସୀ ଛୁଆ ଖେଲବାର୍ ଖାଲି ମୋବାଇଲ୍ ଖେଲୁଛନ୍ ଛୁଆମାନେ ହେତିର୍ ଲାଗି ଅସୁସ୍ଥ ହେଇଯାଉଛନ୍ ଛୁଆମାନେ ବସିକରି ଖେଲ୍ବାର୍ ଲାଗି ଗୋଡ଼୍ ହାତ୍ ତାଙ୍କର୍ ଭଲ୍ ସେ ନାଇଁ ଦୌଡ଼ିବା ଯେ ଶାରୀରିକ ତାଙ୍କର୍ ଭଲ୍ ନାଇଁ ରହିବାର୍ ଅସୁସ୍ଥ ରହୁଛନ୍ ଛୁଆମାନେ ସେ ମୋବାଇଲ୍ରେ ଖାଲି ମନ୍ ଦଉଛନ୍ ଆଉ ଖେଲୁଛନ୍ ଦୌଡ଼ା ଧୂପା ନାଇଁ କର୍ବାର୍ କି ଆଉ ନାଇଁ ଖେଲବାର୍ ବୋଲେ ହେତିର୍ ଲାଗି ଆଗର୍ ଲୁକେ ଦୌଡ଼ା ଧୂପା କରିକିରି ଖେଲୁଥିଲେ ଯେ ଭଲ୍ ରହୁଥିଲେ ଏବେ ତ ଦୌଡ଼ିବାର୍ ନେହିଁ କେନ୍ସି ଛୁଆ ହେତିର୍ ଲାଗି ଛୁଆମାନକୁ ଦୌଡ଼ାବାର୍ କେ ଖେଲାବାର୍ କେ ସ୍କୁଲ୍ ମାନଙ୍କୁ ୟାହାଦେ ସପୋର୍ଟ୍ ଦଉଛି ଏନ୍ତା ଖେଲକୁଦ ବୋଲିକି ଛୁଆମାନଙ୍କୁ ଛୁଆମାନେ ନାଇଁ ଖେଲ୍ବାର୍ ଯେ ଘରେ ତ ନାଇଁ ଖେଲ୍ବାର୍ ଛୁଆମାନେ ଆଗକେ ଖାଲି ମୋବାଇଲ୍ ଖେଲୁଛନ୍ ଛୁଆମାନେ ଆଉ ଘରେ ବସି ରହୁଛନ୍ ବୋଲେ ହେତିର୍ ଲାଗି ଛୁଆମାନଙ୍କର୍ ଦିହ ଅସୁସ୍ଥ ରହୁଛି